ମୁଁ ପଦ୍ମପୁର ପଞ୍ଚାୟତ ବଡ଼ତୋଟାର ଜବାହାରଲାଲ ଶୁଦ୍ କହୁଥିଲି ମୁଁ ଜଟଣୀ ହୋଟେଲ ତ୍ରିବେଦୀରୁ ପାଞ୍ଚ ଜଣଙ୍କ ପାଇଁ ଭାତ ଡାଲି ବିରିୟାନୀ ତରକାରୀ ମଗାଇଥିଲି କିନ୍ତୁ ବର୍ତ୍ତମାନ ଆମ ଘରକୁ ଆଉ ପାଞ୍ଚଜଣ କୁଣିଆ ଆସିଗଲେ ତେଣୁ ପାଞ୍ଚ ଚାରି ନଅ ଜଣଙ୍କ ପାଇଁ ହୋଟେଲରୁ ବିରିୟାନୀ ଭାତ ଡାଲି ତରକାରୀ ଏସବୁ ଆଣିବା ପାଇଁ ମୁଁ କହୁଛି